ହ୍ୟାଲୋ ମୁଁ ପ୍ରିୟଙ୍କା ପରିଡ଼ା କହୁଛି ଆପଣ ରେନବୋ ହୋଟେଲରୁ କହୁଛନ୍ତି ମୁଁ ଭାତ ଡାଲି ଚିକେନ ଆଉ ମିକଶ୍ଚର ତରକାରୀ ଅର୍ଡର କରିଥିଲି ଅର୍ଡର କରିଥିଲି ଠିକ୍ ଟାଇମରେ ଆସିକି ପହଞ୍ଚିଯାଇଥିଲା ଅର୍ଡର ଡେଲିଭେରୀ ବୟଙ୍କ ବ୍ୟବହାର ଭଲ ଥିଲା ହେଲେ ଖାଦ୍ୟଗୁଡ଼ିକ ଟିକେ ଥଣ୍ଡା ହୋଇଯାଇଥିଲା ଆଉ ଟିକେ ଗରମ ଥିଲେ ଭଲ ଲାଗିଥାନ୍ତା ଆଉ ସ୍ୱାଦ ଟିକେ ଖରାପ ଥିଲା ସ୍ୱାଦଟା ଆଉ ଟିକେ ଭଲ ହୋଇଥିଲେ ଭଲ ଲାଗିଥାନ୍ତା